ଭାରତୀୟ ଶିକ୍ଷା ବ୍ୟବସ୍ଥା ହଁ ଭଲ ଯେ ହେଲେ ଆଉ ଟିକେ ଆମେ ଉନ୍ନତମାନର ବି ଆମେ କରିପାରିବା କାରଣ ଦେଖୁଛି ମୁଁ ଗାଁରେ ଝିଅ ପିଲାମାନଙ୍କୁ ବେଶୀ ପଢ଼େଇ ଦେଉନାହାଁନ୍ତି ସହରରେ ତ ପଢ଼ାଉଛନ୍ତି ହେଲେ ଗାଁରେ କହୁଛନ୍ତି ନା କ'ଣ ପୁଅମାନେ ବେଶୀ ପାଠ ପଢିବେ କି ଝିଅମାନେ ବେଶୀ ପାଠ ପଢ଼ିବେନି କ'ଣ ପାଇଁ ଝିଅ ମାନେ ବିଲକୁ ଯିବେ ରୋଷେଇବାସ କରିବେ ଏଇଟା ତ ଭଲ କଥା ନୁହେଁ ଆଉ ଏଥିରେ ଶିକ୍ଷା ବ୍ୟବସ୍ଥା କ'ଣ କାମ ଦେଉଛି ଆଉ ଆସ୍ତେ ଆସ୍ତେ ପିଲା ଯେମିତି ପାଠ ପଢ଼ିବେ ତା'ପରେ ଝିଅମାନଙ୍କୁ ଟିକେ ସୁବିଧା ଦେଖେଇକି ସେମାନେ ପାଠ ପଢ଼ିଲେ କିଛି ତ ଗୋଟେ କରିପାରିବେ ନାଁ ତ ପିଲାମାନଙ୍କୁ ଏ ଅଧିକାରଟା ଦିଆହେଉନି ଆଉ ପୁଅମାନଙ୍କୁ ଯେଉଁ ଅଧିକାର ଦିଆହେଉଛି ପଢ଼ିବା ପାଇଁ ଝିଅମାନଙ୍କୁ ସେତିକି ବି ଦରକାର ଆଉ କେଉଁଠୁ ଲୋକ ଯାଇକି ନାଚରେ ଗୀତରେ ସବୁଥିରେ ପାଉଛନ୍ତି ଆଉ ଭାରତର ଶିକ୍ଷା ବ୍ୟବସ୍ଥା ଉନ୍ନତ ହେବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ ନା ପିଲାମାନେ ପୁରା ଭଲସେ ପାଠ ପଢ଼ିବା ଦରକାର ସମସ୍ତେ ସମାନ ଅଧିକାର ପାଇବା ବି ଦରକାର ଆଉ ଏତକ ହେଲେ ଆମ ଭାରତୀୟ ଶିକ୍ଷା ବ୍ୟବସ୍ଥାଟା ବଢ଼ିପାରିବ ଆଉ ଆଉ ଏତକ କହିବି କି ଆଉ ଯେଉଁ ଗାଁରେ ଝିଅମାନେ ରହୁଛନ୍ତି ସେମାନଙ୍କୁ ବେଶୀ ପାଠ ପଢ଼େଇ ଦେଉନାହାଁନ୍ତି ଘର ଲୋକ କହୁଛନ୍ତି କି ହଁ ବିଲକୁ ଯାଅ କାମ କର ରୋଷେଇବାସ କର ଆଉ ପୁଅମାନେ ଭଲ ପାଠ ପଢ଼ିକି ଚାକିରିବାକିରି କରିବେ ଆଉ ଅଧା ପାଠ ନ ପଢ଼ିକି ବି ମଦ ଗଞ୍ଜେଇ ଏଗୁଡ଼ା ଖାଇକି ବି ବାତେରା ହେଉଛନ୍ତି ଆଉ ଖାଲି କ'ଣ ପୁଅମାନେ ପାଠ ପଢ଼ିବେ ଆଉ ଝିଅ ମାନେ ବି ପାଠ ପଢ଼ିବେନି ଆଉ ପୁଅମାନେ ଏ ଯେଉଁ ମାରପିଟ୍ କରୁଛନ୍ତି ଗାଳି ଗୁଲଜ କରୁଛନ୍ତି ମଦ ପିଉଛନ୍ତି ରାସ୍ତାରେ ପଡ଼ୁଛନ୍ତି ଝିଅମାନେ ତ ପାଠ ପଢ଼ିଲେ ବହୁତ କିଛି କରିପାରିବେ ତାଙ୍କୁ ବି ସେ ଅଧିକାର ମିଳିବା ଦରକାର ତ ଭାରତୀୟ ଶିକ୍ଷା ବ୍ୟବସ୍ଥା ଏପରି ଯଦି ହେବ କି ସମସ୍ତଙ୍କୁ ସମାନ ଅଧିକାର ଦେଇପାରିବ ତାହେଲେ ଆମେ ସେଇଟାକୁ ଭଲ ଉଚ୍ଚକୋଟିର ଆମେ ତାକୁ କରିପାରିବା ତ ଆହ୍ୱାନ କହିଲେ ଏଇଟା ବି ଭଲ କଥା କି ସମସ୍ତଙ୍କୁ ସମାନ ଦେବା ଆଉ ପୁଅ ଯେତିକି ପାଠ ପଢ଼ିପାରିବ ଝିଅ ବି ସେତିକି ପଢ଼ିପାରିବ ସେତିକି ଆମେ ଉନ୍ନତି କରିପାରିବା